ଯୋଗ ଏକ ବ୍ୟାୟାମ ହୋଇଥାଏ ଯାହାଫଳରେ ଆମକୁ ବହୁତ ସୁସ୍ଥ ଅନୁଭବ ହୋଇଥାଏ ବର୍ତ୍ତମାନ ତ ଡକ୍ଟରମାନେ ବି ପରାମର୍ଶ ଦେଇ ସାରିଲେଣି କି ସମସ୍ତଙ୍କୁ ଯୋଗ କରିବା ଉଚିତ ଯାହା ଫଳରେ ସେମାନେ ସାରା ଜୀବନ ପାଇଁ ସୁସ୍ଥ ରହିପାରିବେ